ହ୍ୟାଲୋ ଆପଣ ରାଜା ଭାଇ କହୁଛନ୍ତି କି ଆପଣ ଯଦି ରାଜା ଭାଇ କହୁଛନ୍ତି ତାହେଲେ ଟିକେ ଶୁଣନ୍ତୁ ମୋ ପରିବାର ସହିତ ଆମେ ପିକନିକ୍ ଯିବାର ପ୍ରୋଗ୍ରାମ୍ କରିଛୁ ସେଥିପାଇଁ ଗୋଟେ ବସ୍ ଭଡ଼ା କରିଥିଲୁ ସେଇ ବସ୍ଟା ଅନ୍ୟକୁ ଭଡ଼ା ପାଇଁ ହଁ କହିଦେଇଛି ତ ସେଥିପାଇଁ ମୁଁ ଭାବୁଛି ଆପଣଙ୍କର ପାଖରେ ବହୁତ କାର୍ ଅଛି ତ ସେଥିପାଇଁ ଆପଣ କ'ଣ ଦୁଇଟି କାର୍ ଆମ ପାଖକୁ ପଠାଇ ପାରିବେ ଆମେ ବଲାଙ୍ଗୀରରୁ ବାଲେଶ୍ୱର ପିକନିକ୍ ଯିବାକୁ ଚାହୁଁଛୁ ସେଥିପାଇଁ ଆମ ଦୁଇଟି କାର୍ ଆମକୁ ଦରକାର ଗୋଟେ ଛୋଟ କାର୍ ଗୋଟେ ବଡ଼ କାର୍ ଆମ ଘରର ସଦସ୍ୟ ସଂଖ୍ୟା ଛଅ ସେଥିପାଇଁ ଛୋଟ କାର୍ରେ ଚାରିଜଣ ଏବଂ ବଡ଼ କାର୍ରେ ଛଅଜଣ ସଦସ୍ୟ ବସି ଆମେ ବଲାଙ୍ଗୀରରୁ ବାଲେଶ୍ୱର ପିକନିକ୍ ଯିବାକୁ ଚାହୁଁଛୁ ତାହେଲେ ରାଜା ଭାଇ ଆପଣ କେତେ ସମୟରେ ଆସି ପହଞ୍ଚିବେ କି ଓ ଦଶଟାରୋରେ ଆପଣ ଯଦି ନଅଟାରେ ଆସିଥାନ୍ତେ ତା'ହେଲେ ଟିକେ ଭଲ ହେଇଥାନ୍ତା ଚେଷ୍ଟା କରିବେ ଟିକେ ନଅଟା ସମୟରେ ଆମ ଘରକୁ ପହଞ୍ଚି ଯବାକୁ ଆପଣଙ୍କର କାର୍ ଭଡ଼ାର ଦାମଟା କେତେ କହି କହିଥିଲେ ଭଲ ହୋଇଥାନ୍ତା ହଁ ତାହେଲେ ଆପଣ ନଅଟାରେ ଆସିକି ପହଞ୍ଚିଯିବେ ଦଶଟା ପୂର୍ବରୁ ନଅଟାରେ ଆସିବାକୁ ଚେଷ୍ଟା କରିବେ